ଅନ୍ଲାଇନ୍ ଶିକ୍ଷା ହେବା ଦ୍ୱାରା ପିଲାମାନଙ୍କୁ ବହୁତ ସୁବିଧା ହେଇପାରୁଛି ଫଳରେ ପିଲାମାନେ ଡିଜିଟାଲ୍ ହେଇକି ତା'ମାନେ ଘର ପାଖରେ ମଧ୍ୟ ସେମାନେ ପାଠପଢ଼ି ପାରୁଛନ୍ତି ବାହାରକୁ ଆଉ ଯିବାପାଇଁ ପଡ଼ୁନି ନହେଲେ ବାଟରେ ଗଲାବେଳେ କୌଣସି ଦୁର୍ଘଟଣା ମଧ୍ୟ ହେଇ ଯାଇପାରେ କିନ୍ତୁ ଘର ପାଖରେ ରହିକି ତାହା କରିହେଉଛି ପିଲାମାନେ ନିଜ ମୋବାଇଲ୍ରେ ବି ତା'ମାନେ କିଛି ଶିକ୍ଷାଦାନ କରିପାରୁଛନ୍ତି ଆଗରୁ କ'ଣ ହେଉଥିଲା ନା ସ୍କୁଲ୍ ଯିବାପାଇଁ ପଡ଼ୁଥିଲା ସ୍କୁଲ୍ ପହଁଞ୍ଚିବେ ପହଁଞ୍ଚିଲା ପରେ ଯାଇକି ପାଠପଢ଼ି ପାରିବେ ବର୍ତ୍ତମାନ କିନ୍ତୁ ଯେତେବେଳେ ସମୟ ହେଲା ମାନେ ସେ ନିଜ ମୋବାଇଲ୍ କାଢ଼ିକି ପାଠପଢ଼ି ପାରୁଛନ୍ତି ଫଳରେ ବହୁତ ସୁବିଧା ହେଇପାରୁଛି ଅଧଘଣ୍ଟେ ଘଣ୍ଟେ ଆଗରୁ ଯିବା ପାଇଁ ପଢ଼ୁଥିଲା ସ୍କୁଲ୍ ପହଁଞ୍ଚିବା ପାଇଁ ପଡ଼ୁଥିଲା ବାଟ ବାଟରେ ଅଧଘଣ୍ଟେ ଯିବାପାଇଁ ପଡ଼ୁଥିଲା ତା'ପରେ ସ୍କୁଲ୍ ପହଁଞ୍ଚିଲେ ପୁଣି କ୍ଲାସ୍ ଆରମ୍ଭ ହେବ କିନ୍ତୁ ଏବେ ମୋବାଇଲ୍ରେ ଗୋଟେ ସୁଇଚ୍ ମାରିଦେଲା ମାନେ ତାହା ତା'ମାନେ ପାଠପଢ଼ି ହେଉଛି ବାଟରେ ଗଲାବେଳେ ସ୍କୁଲ୍ ଯିବା ସମୟରେ ଅନେକ ପ୍ରକାର ଦୁର୍ଘଟଣା ହେଉଥିଲା କିନ୍ତୁ ଏବେ ସେୟା ହେଇପାରୁନି ମୋବାଇଲ୍ ମାରିକି ତା'ମାନେ ପାଠପଢ଼ି ହେଉଛି ବାହାରକୁ ଆଉ ଯିବାପାଇଁ ପଡ଼ୁନି ଆଗରୁ କ'ଣ ହେଉଥିଲା ଦେହ ଖରାପ ହେଲେ ସ୍କୁଲ୍କୁ ଯାଇ ହେଉନଥିଲା ଏବେ କିନ୍ତୁ ତାହା ମୋବାଇଲ୍ରେ ପାଠପଢ଼ି ହେଉଛି ପିଲା ମୋବାଇଲ୍ ଦେଖିକି ବି ପାଠପଢ଼ି ପାରୁଛନ୍ତି କୋଚିଂ ହେବା ଫଳରେ ପିଲାମାନେ କୋଚିଂ ଯାଉଛନ୍ତି ସ୍କୁଲ୍ରେ ଯାହା ପଢ଼ୁଛନ୍ତି ତାହା ଆଉଥରେ ସେଟା ରିଭାଇଜ୍ ହେଇପାରୁଛି ଆଉଥରେ ପଢ଼ୁଛନ୍ତି ନହେଲେ ପିଲାମାନେ କ'ଣ କରୁଥିଲେ ନାହିଁ ପାଠପଢ଼ି ସ୍କୁଲ୍ ସ୍କୁଲ୍ରୁ ଆସିଲା ମାନେ ଖେଳିବା ପାଇଁ ପଳେଇ ଯାଉଥିଲେ ତା'କୁ କୋଚିଂ ସମୟ ଦେବା କୋଚିଂ ହେବା ଫଳରେ ସେମାନେ ସେଇ ପାଠଟିକୁ ଆଉଥରେ ପଢ଼ୁଛନ୍ତି ଆଉ ଦୁଇ ଥର ରିଭାଇଜ୍ ହେଲେ ତାଙ୍କୁ ମନେ ରହୁଛି ଫଳରେ ପିଲାମାନେ ଆଉ ବୁଲିବା ପାଇଁ ଯାଉନାହାନ୍ତି ନହେଲେ ସବୁବେଳେ ପିଲାମାନେ ଖେଳୁଥିଲେ ତା'ପରେ ଅନ୍ଲାଇନ୍ କୋଚିଂ ହେବା ଫଳରେ ଆଗରୁ କ'ଣ ହେଉଥିଲା ନା ଛୁଟି ସମୟରେ ବି ଏବେ ପଢ଼ି ହେଉଛି ପାଠ ପିଲାମାନେ ପଢ଼ିବା ପାଇଁ ଆଗ୍ରହ ହେଉଛନ୍ତି